ଆଗେ ଆମେ କାଗଜ କଲମରେ ଲେଖାଲେଖି କରୁଥିଲୁ ବର୍ତ୍ତମାନେ ଯୋଉ ଡିଜିଟାଲ୍ କ୍ୟାମେରା ବାହାରିଛି ସେଥିରେ ଆମେମାନେ ଯୋଉ ଲ୍ୟାପଟପ୍ ଟ୍ୟାବଲେଟ୍ ମୋବାଇଲ୍ ଆମେ ସେଇଥିରେ ସବୁ ବର୍ତ୍ତମାନ ଲେଖାଲେଖି କରୁଛୁ ଆମର କାଗଜ କଲମର କିଛି ଆବଶ୍ୟକତା ନାହିଁ କି ଆବଶ୍ୟକତା ପଡ଼ିବ ବି ନାହିଁ